ମୋ ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ନିଜେ ମୋର ଗ୍ରାମ ପାଖରେ ଥିବା କୃଷି ଅଫିସରେ ଯାଇ ସେମାନଙ୍କ ଠାରୁ ପରାମର୍ଶ ନେଉଛି ଏବଂ ଆମର ହର୍ଟିକଲଚର ଅଫିସ ତା ପାଖରେ ଯେଉଁ ଅଛି ସେଠାରୁ ମଧ୍ୟ କିଛି ପରାମର୍ଶ ନେଉଛି